ମୋତେ ବାଇକ୍ ଚଲାଇବା ପାଇଁ ପ୍ରେରଣା ମିଳୁଥିଲା ଯେତେବେଳେ ମୁଁ ଛୋଟ ଥିଲି ସେତେବେଳେ ମୁଁ ଦେଖୁଥିଲି ସମସ୍ତେ ବାଇକ୍ ଚଲାଇ ଯାଉଥିଲେ ଏପଟେ ସେପଟେ ବୁଲୁଥିଲେ ସହଜରେ ବୁଲା ବୁଲି କରିପାରୁଥିଲେ ସେଠି ମୁଁ ସାଇକେଲ ଚଲାଇ ଯାଉଥିଲି ତ ମୋତେ ସାଇକେଲ ଚଲାଇ ଯାଇ ବହୁତ କଷ୍ଟ ହେଉଥିଲା ବହୁତ ପରିଶ୍ରମ ହେଉଥିଲା ବହୁତ ଟାଇମ୍ ବି ଲାଗୁଥିଲା କିନ୍ତୁ ମୋର ଦାଦା କାକା ବାବା ମାନେ ଅତି ସହଜରେ ଅତି ତାଙ୍କେ ବାଇକ୍ ଚଲାଇ ଯାଇପାରୁଥିଲେ ତ ମୋତେ ସେହା ଦେଖିକି ବାଇକ୍ ଚଲାଇ ବା ବାଇକ୍ ପ୍ରେରଣା ଲାଗୁଥିଲା ଓ ମୁଁ ବାଇକ୍ ଚଲାଇବା ପାଇଁ ଏଇ ବି କରୁଥିଲି ବାଇକ୍ ଚଳାଇବି ବାଇକ୍ ଚଳାଇବି ବାଇକ୍ ଚଳାଇବି କିନ୍ତୁ ଘରଲୋକ ମତେ ମନା ମନା ମନା କରୁଥିଲେ ତୁ ଏବେ ଛୋଟ ଅଛୁ ଛୋଟ ଅଛୁ ବାଇକ୍ ଚଲାନା ଚଲାନା ଚଲାନା ତୋତେ ଅଠର ବର୍ଷ ହେଇନି ତୋ ଲାଇସେନ୍ସ ହେଇନି ତୁ ପ୍ରୋବ୍ଲେମ୍ ପଡ଼ିବୁ ବାଇକ୍ ଚଲାନା ଚଲାନା ଚଲାନା କିନ୍ତୁ ବର୍ଷ ବର୍ଷ ଧରି ମୋତେ ବାଇକ୍ ଚଲାଇବା ପାଇଁ ଉତ୍ସାହ ରହିଯାଇଥିଲା ଆଉ ଯେତେବେଳେ ମୋର ଅଠର ବର୍ଷ ହେଇଛି ସେତେବେଳେ ମୁଁ ଘରେ ବି କହିଥିଲି ଘରେ ବାପାଙ୍କ ବାଇକ୍ ନେଇ ବାହାରିଥିଲି ଆଉ ଦିନେ ମୁଁ ବାଇକ୍ ଚଲାଇବା ଶିଖାଇଥିଲି ମୋ ବାପା ମୋତେ ବାଇକ୍ ଚଲାଇବା ଶିଖାଇଥିଲେ ଓ ବାଇକ୍ ଚଲାଇ ଶିଖିଲା ପରେ ମୋତେ ବହୁତ ଆନନ୍ଦିତ ଲାଗୁଥିଲା କାହିଁକି ଯେ ମୋର ବର୍ଷ ବର୍ଷ ଧରି ପ୍ରେରଣା କରୁଥିଲେ ଯେଉଁ ଜିନିଷଟା ମାଗୁଥିଲି ସେଇ ଜିନିଷଟା ମୋତେ ମିଳିଯାଇଥିଲା ବାଇକ୍ ଚଳାଇବା ତ ବାଇକ୍ ଚଳାଇ କରି ମୁଁ ବହୁତ ଖୁସି ଓ ମୁଁ ଆଜି ବାଇକ୍ ଚଳାଇ ବାପା ଦାଦାଙ୍କ ଭଳି ଅତି ସହଜରେ ଏଠିରେ ସେଠି ଯାଉଛି ଏଠିରେ ସେଠି ଯାଉଛି ବିନା ପରିଶ୍ରମରେ ଯାଇପାରୁଛି